ହଁ ଭାଇ ତୁମେ ତୁମେ ଏତେ ଜୋରରେ କଣ ଗାଡ଼ି ଚଲାଉଛ ତା' ବୋଲି କ'ଣ ଏତେ ଜୋର ଚଲାଇବ ଖାଲ ଢିପ କିଛି ମାନିବନାହିଁ କେତେ ଜୋର ଏମତି କଲେ ହବ କି ଏତେ ଜୋର ହର୍ନ ବି ବଜାଉଛ ବୁଢ଼ା ବୁଢ଼ୀ ଲୋକ ଅଛନ୍ତି ହଇରାଣ ହେଉଛନ୍ତି ସେମାନେ ହର୍ନ ବଜାନ୍ତି ଯେ କଣ ଏତେ ଜୋର ହର୍ନ ବଜାଇବେ କି ବୁଢ଼ା ବୁଢ଼ୀ ଲୋକ ନହେଲେ କାହାର ହାର୍ଟ ଷ୍ଟ୍ରୋକ୍ ହୋଇଯିବ ତା' ବୋଲି ମାନିବନାହିଁ ଲୋକକୁ ଚଢ଼େଇକି ପଳାଇବ ବୁଢ଼ା ଲୋକମାନେ ଛାନିଆ ହୋଇଯାଉଛନ୍ତି ପିଲାମାନେ ରାସ୍ତାରେ ଖେଳୁଚନ୍ତି ଗାଡ଼ି ଧକ୍କା ହୋଇଯିବ ଦେଖିକି ଚଲାଇବ ନା ଏମିତି କେମିତି ହେବ ତୁମ ହିସାବରେ ତ ହୋଇପାରିବନାହିଁ ହଁ ରାସ୍ତାରେ ଯିବ ମାନେ ରାସ୍ତାର ନିୟମ କାନୁନ ମାନିକି ଚଲାଇବ ନା ଗାଡ଼ି ଜମା ବି ମାନୁନା କିଛି ମାନୁ ନାହାନ୍ତି ଯେଉଁ ବହୁତ ସ୍ପୀଡ଼ ଗାଡ଼ି ଚଲାଉଛନ୍ତି ଷାଠିଏ ସତୁରୀ ତ ସତୁରୀରେ ଗାଡ଼ି ଚଲେଇବ କି ତା' ବୋଲି ଗାଁ ଗହଳି ଫାଙ୍କା ଜାଗାରେ ଚଲାଇଲେ ଚଳିବ ତା' ବୋଲି ଗାଁ ଗହଳିରେ ଏମତି ଚଲାଇଲେ ହେବ କି ଗାଁ ଗହଳି ରାସ୍ତାରେ ସବୁ ଲୋକମାନେ ଯିବା ଆସିବା କରୁଥିବେ ଗାଈଗୋରୁ ଯିବା ଆସିବା କରୁଥିବେ ଦେଖିକି ଚଲାଇବ ନା ଏତେ ଜୋରରେ ଚଲାଉଛ ଯେ ସେମାନେ ଡରିକି ଛାନିଆ ହୋଇଯାଉଛନ୍ତି କାଲି ଗୋଟିଏ ଗାଈକୁ ଚଢ଼ାଇ ଦେଇକି ଯାଇଛ କାଲି ଗୋଟେ ଗାଈକୁ ଚଢ଼ାଇ ଦେଇକି ଯାଇଛ ତାଙ୍କ ଘର ଲୋକ ତମକୁ ଗାଳି କରୁଛନ୍ତି ତୁମ ଘର ତୁମ ନାଁରେ କେସ ଦେବେ କହୁଛନ୍ତି ଆପଣ କଣ ଜାଣିନାହାନ୍ତି ଗାଁଗହଳିରେ ଏମିତି ଚଲାନ୍ତିନାହିଁ ଆପଣ କଣ ଜାଣିନାହାନ୍ତି ଟାଇମ ହୋଇଗଲେ କଣ ଲୋକକୁ ଚଲାଇକି ପୁରା ପଳାଇବ ଚାପିକି ପଳାଇବ ମାରିଦେବ ସେମିତି ତ କରୁଛ ତୁମେ ତ ସବୁବେଳେ ସେମତି ଚଲାଉଛ ମୁଁ ତ ଦେଖୁଚି ତୁମ ଗାଡ଼ିରେ ତ ମୁଁ ଦେଖୁଚି ତୁମ ଗାଡ଼ିରେ ତୁମେ ଯେତିକି ଲୋକ ପୂରାଇକି ନେବା କଥା ପୁରା ଅଧିକ ତା'ଠୁ ବେଶି ସିଟ ଅନୁସାରେ ଲୋକ ବେଶି ପୂରାଇକି ନେଉଛ ପୁରା ଏମିତି ଗାଡ଼ି ଚଲାଅନାହିଁ ଯେତିକି ପାସେଞ୍ଜର ସେତିକି ନେଇକି ଯାଅ ହେଉ ହେଉ ତା'ହେଲେ ରଖୁଛି